ସ୍ଥାନୀୟ ଲୋକ ଗୀତ ସ୍ଥାନୀୟ ଲୋକ ଗୀତ କହିଲେ ଆମେ ସାଧାରଣତଃ ବୁଝୁ ଯେ ହରି ନାମ ପ୍ରାୟତଃ କୀର୍ତ୍ତନ କରନ୍ତି ଗ୍ରାମରେ ପ୍ରାୟ ଗ୍ରାମରେ ସବୁ ଗ୍ରାମରେ କୀର୍ତ୍ତନ ହେଉଥାଏ ମାନେ ହିଁ ଖୋଳ କଂସାଳ ତାବଲା ଫାବଲା ବଜାଇ କୀର୍ତ୍ତନ କରିଥାନ୍ତି ଏହି କୀର୍ତ୍ତନରେ ଜଣେ ଗୀତ ବୋଲିଥାନ୍ତି ଲୋକ ଲୋକ ଗୀତ ବୋଲିଥାନ୍ତି ସେଇଆକୁ ସ୍ଥାନୀୟ ଲୋକ ଗୀତ କୁହାଯାଏ ସ୍ଥାନୀୟ ଲୋକ ଗୀତ କହିବାର ଅର୍ଥ ଏହା କି ଯେ ଲୋକେମାନେ ଏହାକୁ ବହୁ ମାତ୍ରାରେ ଶୁଣିଥାନ୍ତି ଗାଁ ଗହଳିରେ ଏହାକୁ ଅଧିକ ଭାବେ ପରିଚିତ ଗାଁ ଗହଳିରେ ଅଧିକା ଲୋକ କୀର୍ତ୍ତନ କରିଥାନ୍ତି ଏହାକୁ ସମସ୍ତେ ଶୁଣିଥାନ୍ତି କ୍ଵଚିତ୍ କିଛି ଲୋକ ଅନ୍ୟ ଗୀତ ଶୁଣିଥାନ୍ତି ଏହାକୁ କୀର୍ତ୍ତନ କୁହାଯାଏ କୀର୍ତ୍ତନରେ ପ୍ରାୟ ସବୁ ଲୋକ ମଗ୍ନ ହୋଇଥାନ୍ତି କୀର୍ତ୍ତନରେ ପ୍ରାୟ ସମସ୍ତେ ଅତ୍ୟାଧୁନିକ ସମସ୍ତେ ରଖିଥାନ୍ତି କୀର୍ତ୍ତନକୁ ପ୍ରାୟ